ଆପଣଙ୍କର ଏଠି ଲଡ଼ୁ ଭଲ ମିଳେ ଭଲ ମିଳେ ଶୁଣିଛି କେମିତି କ'ଣ ନେଉଛନ୍ତି ଲଡ଼ୁ କିଲୋର ହଁ ମୁଁ ଶୁଣିଛି ଆପଣଙ୍କର ବଙ୍ଗାଳୀ ସାଇଡ୍ ମିସ୍ତ୍ରୀ ନା ଟିକେ ଭଲ ବନାନ୍ତି ଲଡ଼ୁଟା ମୋତେ ଦରକାର ଥିଲା ଏମିତି ପଚାଶ ଷାଠିଏ କିଲୋ ଖଣ୍ଡେ ଦରକାର ଥିଲା ଆମର ଗୋଟେ ଗୁରୁବାର ଗୋଟେ ସେ ସାଇବାବାଙ୍କର ଇଏଟା ତାଙ୍କ ମେଳାଟା କରିବି ଯେ ମୋର ସେ ମେଳା ପାଇଁ ତ ଷାଠିଏ କିଲୋ ଦରକାର ଆଗକୁ ତାକୁ ପୁଣି କେମିତି ତାକୁ ପୁଣି ପକେଟ ସିଷ୍ଟମ କରିତେ ହେବ ମୋର ଧର ତିନିଶହ କିବା ତିନିଶହ ସାଢ଼େ ତିନିଶହ ଲୋକ ହେବେ ସେମାନଙ୍କୁ କ'ଣ କରିବି ସବୁ ପକେଟ ସିଷ୍ଟମରେ ଦିଆଯିବ ସେଥିପାଇଁ ଆପଣ କେମିତି କ'ଣ ରେଟ୍ ରଖିଛନ୍ତି ଲଡ଼ୁ ଶୁଣିଲି ଦୁଇଟା ତିନିଟା କ୍ୱାଲିଟିର ଆପଣ ଲଡ଼ୁ ଦେଉଛନ୍ତି କେମିତି କ'ଣ ରେଟ୍ ରଖିଛନ୍ତି ଟିକେ କୁହନ୍ତୁ ନା ମୋ ପାଇଁ ଗୋଟେ କାମ କରିବେ ମୁଁ ଟିକେ ଛୋଟ ସାଇଜଟା ଆଗ ଏତେ ଲୋକଙ୍କୁ ଦେବି ତ ପକେଟ ସିଷ୍ଟମ ଆଉ ମିଡିୟମ୍ ସାଇଜ୍ କରିଦେବେ ଆଉ ଟିକେ ଭଲ ଭଲ କ୍ୱାଲିଟି କରିବେ ଯେମିତି ଟିକେ କମ୍ ମିଠା ରହିବ ଗୋଟେ ଗୋଟେ ଲଡ଼ୁ ପୁରା ଏକଦମ୍ ଏତେ ମିଠା କରିଦେଇଥାନ୍ତି ଯେ ଲୋକ ଖାଇବା ପାଇଁ ବହୁତ ମାନେ ନେଲେ ବି ତାକୁ ଟିକେ ଖାଇବା ପାଇଁ ଲୋକ ହିଚକିଚାନ୍ତି ସେଥିପାଇଁ ମୁଁ ଆପଣଙ୍କ ନାଁଟା ଶୁଣିଲି ଦୋକାନରେ ଭଲ ଲଡ଼ୁ ଦିଅନ୍ତି ମୋତେ ଯେମିତି ଟିକେ କମ୍ ମିଠା ବାଲା ଲଡ଼ୁ ଦରକାର

ଆପଣ ଗୋଟେ କାମ କରନ୍ତୁ ତାହେଲେ ମୁଁ ଏଇ ଏଇଟା ରଖନ୍ତୁ ଏଇ ଦୁଇହଜାର ଟଙ୍କା ରଖନ୍ତୁ ବାକି ଯାହା ହେବ ଲାଷ୍ଟରେ ପୁଣି ଇଏ କରିବା ମୁଁ ନେବି ଗୁରୁବାର ଦିନ ନେବି ଗୁରୁବାର ଦିନ ହଁ ଗୁରୁବାର ଦିନ ଏଠି ସାଇମନ୍ଦିରରେ ମୋର ହେବ ଇଏଟା ମେଳାଟା ମୁଁ ବଢ଼ାଇବି ମୋ ପିଲା ଆସିକି ନେଇଯିବେ ଆପଣ ଦୁଇହଜାର ଟଙ୍କା ରଖନ୍ତୁ ଆଉ ନେଲାବେଳକୁ ଯାହା ହେବ ହିସାବ କରିକି ପୁଣି ସେ ପଇସା ଆପଣଙ୍କୁ କ୍ଲିଅର କରିଦେବି ଆଉ ନା ଆମ ପିଲା ଆସିକି ନେଇଯିବେ ହଁ ହଁ ହଁ ସେଇ ପିସ୍ଟା ଭଲ ହେବ ଏତେ ଲୋକ ଆଉ ଟିକେ କିନ୍ତୁ ଟିକେ ପକେଟ ଟିକେ ଦେଖିବେ ପକେଟ ଗୁଡ଼ା ଭଲ ଭଲ ପକେଟ ପ୍ୟାକିଂ କରିକି ପଠାଇବେ ଆଉ